ବଗିଚାରେ ଗଛ ଲଗାଇବା ପାଇଁ ସାଧାରଣତଃ ଆମ ପାଖରେ ଥିବା ଫାର୍ମ ଉଦ୍ୟାନ ଫାର୍ମରୁ ଆମେ ଗଛ ଆଣିଥାଉ ଏବଂ ବିଶେଷ କରି ସେଠାରେ ଉଦ୍ୟାନ ମାନଙ୍କରେ ଗଛ ଗୁଡ଼ାକ ପ୍ରାୟ ହାଇବ୍ରିଡ଼୍ ଗଛ ଥାଏ ଯୋଉଥିରେ କିି ଗଛ କିଛି ଫଳ ଗଛ ଆଣିଲେ ସେଇଟା ଗଛ ବହୁତ ଛୋଟ ଅବସ୍ଥାରେ ମଧ୍ୟ ଫଳ ଦେଇଥାଏ କିନ୍ତୁ ଆମେ ଦେଶୀ ଉପାୟରେ ଘରେ ଗଛରେ ବଗିଚାରେ ଗଛ ଲଗାଇବାକୁ ହେଲେ ନିଜ ପରିବାର ଫଳକୁ ଫଳରେ ମଞ୍ଜିରେ ଶୁଖାଇ ବଗିଚାରେ ମଞ୍ଜିକୁ ଶୁଖାଇ ସେ ମଞ୍ଜିକୁ ଲଗାଇ ଚାରା ବନାଇ ଏବଂ ଗଛକୁ ବଗିଚାରେ ହି ଲଗାଇବା ତେଣୁ ଏକ ଦେଶୀ ଫଳ ସେଥିରେ ଉତ୍ପାଦନ ହୋଇଥାଏ ଏବଂ ଆମେ ବ୍ୟବହାର କରୁଥିବା ଉତ୍ସ ଗୁଡ଼ିକ ହେଲା ବିଶେଷ କରି ତାକୁ ଶାବଳ ହେଉ କିମ୍ବା କଟାକ ହେଉ ଯେଉଁଥିରେ କିି ଆମେ ବଗିଚାରେ ଗଛ ମାଟି ଖୋଳି ଗଛ ଲଗାଇଥାଉ ଗଛ ପାଇଁ ବହୁତ ସାର ଆବଶ୍ୟକ ରହିଥାଏ ତେଣୁ ଆମେ ଖତ ନିଜ ଘରେ ତ ନେଇ ଗଛ ପାଇଁ ସାର ପ୍ରସ୍ତୁତ କରିଥାଉ ମୁଁ ସେହି ସାରରେ ହିଁ ସେହି ଖତରେ